ଭାରତର ସ୍ୱାସ୍ଥ୍ୟ ସେବା କହିବାକୁ ଗଲେ ବହୁତ ଖରାପ ମେଡ଼ିକାଲରେ ଗଲେ ମେଡ଼ିକାଲରେ ଭଲ ଔଷଧ ମିଳୁନାହାନ୍ତି ମେଡ଼ିକାଲରେ ଭଲ ଚିକିତ୍ସା କରି କରୁନାହାନ୍ତି ମୁଁ ଶୁଣିବାକୁ ପାଉଥିଲି କାର୍ଡ଼ରେ ପାଞ୍ଚ ଲକ୍ଷ ଟଙ୍କା ଆସୁଛନ୍ତି ମାତ୍ର ବହୁତ ଲୋକଙ୍କର ଆସୁଛନ୍ତି ବହୁତ ଲୋକଙ୍କର ଆସୁନାହା ଆସୁନାହାନ୍ତି ଗରିବ ଲୋକ ତ ବହୁତ ହୀନସ୍ତା ହେଉଛନ୍ତି ଗରିବ ଲୋକ ପାଖରେ ପଇସା ରହୁନାହାନ୍ତି ସେ କାର୍ଡ଼ରେ ପାଞ୍ଚ ଲକ୍ଷ ଟଙ୍କା ଆସିଲେ ତାଙ୍କେମାନେ ଉଠେଇକିରି ଖାଉ ଖାଇ ଦେଉଛନ୍ତି ଆଉ ଚିକିତ୍ସା ବେଲକୁ ତାଙ୍କ ପାଖରେ ପଇସା ରହୁନାହାନ୍ତି ଚିକିତ୍ସା ବେଲେକୁ ବହୁତ ପିଲାମାନେ ମରିଯାଉଛନ୍ତି ଚିକିତ୍ସା ପାଇଁ